ମୁଖ୍ୟତଃ ଓଡ଼ିଶାରେ ସାଂସ୍କୃତିକ ଐତିହାସକୁ ଲୋକ ମାନେ ବହୁତ ମାନନ୍ତି ଯେମିତିକି କଟକ ବାଲିଯାତ୍ରା ହେଉ ବାରୁଣେଇରେ ରଜ ମହୋତ୍ସବ ହେଉ ମକର ସଂକ୍ରାନ୍ତି ହେଉ ରଘୁରାଜପୁରର ଚାନ୍ଦୁଆ ହସ୍ତ ଶିଳ୍ପ ହେଉ ଏସବୁ ମୁଖ୍ୟ ପର୍ବ ଏସବୁ ସାଂସ୍କୃତିକ କାମ ଏହିଠି ବହୁତ ଜୋର ଜାରରେ ହୁଏ ଯେମିତି କଟକରେ ବାଲିଜାତ୍ରା ହୁଏ ବହୁତ ବାହାରୁ ପର୍ଯ୍ୟଟକମାନେ ଆସି ଏଠି ବୁଲି ସବୁ ଜିନିଷପତ୍ର କିଣି ନିଜ ନିଜର ଘରକୁ ନେଇ ଜାଆନ୍ତି ରଘୁରାଜପୁରର ଚାନ୍ଦୁଆ ସେହି ଗ୍ରାମର ଲୋକମାନେ ନିଜେ ହସ୍ତଶିଳ୍ପୀ ହାତରେ ନିଜେ ଚାନ୍ଦୁଆକୁ ବନାଇ କଟକର ବାଲିଯାତ୍ରା ହେଉ କି ବରୁଣେଇ ରଜ ମହୋତ୍ସବ ହେଉ ସେଠି ଆଣି ସେହିମାନେ ବିକ୍ରି କରି ନିଜର ପେଟ ପୋଷନ୍ତି